ହଁ ଏପରି କିଛି ନିର୍ଦ୍ଦିଷ୍ଟ ସାଂସ୍କୃତିକ ପରମ୍ପରା ଅଛି କି ଯାହାକୁ ମୁଁ ନିଜେ ପୂଜା ସମୟରେ ବିଶେଷ ଭାବରେ ଅନୁସରଣ କରେ ହଁ ଯେମିତି କି ଦୋଳ ହେଉ ରଜ ହେଉ ମାଣବସା ହେଉ କିମ୍ବା ଅକ୍ଷୟ ତୃତୀୟା ହେଉ ଅକ୍ଷୟ ତୃତୀୟାରେ ଯେମିତିକି ଆମେ କୁହନ୍ତି ଯେ କିଛି ସୁନା ଦ୍ରବ୍ୟ କିଣିଲେ ଘରକୁ ଏହା ଶୁଭ ଦାୟକ ହୋଇଥାଏ ଏବଂ ମାଣବସା କହିଲେ ଯେମିତିକି ଆମର ଲକ୍ଷ୍ମୀ ଲକ୍ଷ୍ମୀ ମା'ଙ୍କୁ ଆମେ ଘରେ ପୂଜା କରିଥାଉ ସକାଳୁ ଉଠି ମୋର ଯିଏ ମା ଅଛନ୍ତି ସିଏ ସକାଳୁ ଉଠି ଲିପା ପୋଛି କରିବା ସହିତ ଫୁଲ ଏବଂ ଦୂବପତ୍ର ବିଭିନ୍ନ ପ୍ରକାର ସାମଗ୍ରୀ ସହିତ ଠାକୁରଙ୍କର ଯାହା ବି ରୀତିନୀତି ଅଛି ସେମାନଙ୍କୁ ପୂଜା ଅର୍ଚ୍ଚନା କରନ୍ତି ଏବଂ ମୁଁ ମା'ଙ୍କ ସହିତ ମଧ୍ୟ ବସି ସେଠାରେ ମାଣବସାରେ ଆମର ଲଷ୍ମୀଙ୍କର ପୁରାଣ ପଢ଼ିବା ସହିତ ମା'ଙ୍କର ଆଶୀର୍ବାଦ ନେବାପାଇଁ ଚେଷ୍ଟା କରୁଥାଏ ଏବଂ ବିଭିନ୍ନ ପ୍ରକାରର ମାଣବସାରେ କିପରି ମା' ମୋ ମା' ମାନେ ପୂଜା କରୁଛନ୍ତି ମୁଁ ମଧ୍ୟ ତାକୁ ଶିଖିବାକୁ ଚେଷ୍ଟା କରିଥାଏ ଏବଂ ରଜ କହିଲେ ଯେମିତିକି ରଜ ବିଷୟରେ ମୋ ଭଉଣୀ ହେଉ କିମ୍ବା ଛୋଟ ଛୋଟ ଭଉଣୀ ହୁଅନ୍ତି ସେମାନେ କେମିତି ଅଳତା ଏବଂ ଅଳତା ପିନ୍ଧି ରଜ ଦୋଳିରେ ଝୁଲିଥାନ୍ତି ଏବଂ ଗୀତ ଗାଇ ମଧ୍ୟ ନିଜକୁ ଆଉ ଉଲ୍ଲାସରେ ଅତିବାହିତ କରିଥାନ୍ତି ଦିନ ଗୁଡ଼ିକ